ବଗିଚା କାମ ପାଇଁ ଆମେ ବହୁତ ଗୁଡ଼ିଏ ଉପକରଣ ବ୍ୟବହାର କରିଥାଉଁ ସେଗୁଡ଼ିକ ହେଲା ଗଡ୍ଡି କୋଡ଼ି ଦା କୁଡ଼ଦିଆ ଯନ୍ତ୍ର ଏବଂ ଚାଷ ପାଇଁ ପାୱାର ଟିଲର ଲଙ୍ଗଳ ପଟା ଏ ସବୁ ଜିନିଷ ବ୍ୟବହାର କରି ଆମେ ଚାଷ କାମ କରିଥାଉଁ ସବୁ ଜିନିଷ ପାଖରେ ନ ରଖିଲେ କେତେବେଳେ କେଉଁ ଜିନିଷ ବ୍ୟବହାର ହେବ ତାହା ତ ଠିକ ନାହିଁ ଯେତେବେଳେ ଆମେ ଗାର ଟାଣିବା ପାଇଁ ଗଡ୍ଡି ଦରକାର ଯେତେବେଳେ ମଞ୍ଜି ଆମେ ପୋତୁ ତାପରେ ମଞ୍ଜି ଉଠିଗଲା ପରେ କୁସିବା ପାଇଁ ଛୋଟ ଗଡ୍ଡି ଦରକାର ତାପରେ କୁସା କୁସା ସରିଗଲା ପରେ ଆମେ କୁଡ଼ ଦେବୁ କୁଡ଼ ଦେବାପାଇଁ କୁଡ଼ ଦେବା ଯନ୍ତ୍ର ଦରକାର ତାପରେ ହିଁ ଆମେ ପାଣି ମଡ଼େଇବା ବ୍ୟବସ୍ଥା କରିଥାଉଁ କୋଡ଼ି କୋଡ଼ି ନଥିଲେ ଆମେ ତଡ଼ା ଚାରିକାନୀ ହାଣି ମାଟି ସାଇଜ କରି ପାରିବୁ ନାହିଁ ପଟା ନଥିଲେ ପଟା ଦେଇ ମାଟି ଗୁଣ୍ଡ କରି ପାରିବୁ ନାହିଁ ତେଣୁ ସବୁ ପ୍ରକାର ଯନ୍ତ୍ର ଆମେ ସାଉତି ରଖିବା ପାଇଁ ନିହାତି ଦରକାର ଏସବୁ ଯନ୍ତ୍ରକୁ ନେଇକି ଆମେ କାର୍ଯ୍ୟ କରିଥାଉଁ